ଛୋଟ ମୋଟ ଗେମ୍ ଖେଳିବା ଦ୍ଵାରା ଗ୍ରାମାଞ୍ଚଳରେ ଲୋକମାନେ ବହୁତ ଆନନ୍ଦିତ ହେଉଥାନ୍ତି ତାଙ୍କର ନୀତିଦିନିଆ ଚାପରୁ ମୁକ୍ତି ହେଉଛି ଗେମ୍ ସେ ଗେମ୍ ଖେଳି ନିଜର ମନୋରଞ୍ଜନ କରିଥାନ୍ତି ନିଜର କାମ ସବୁ ସାରି ଗେମ୍ଟିକୁ ଖେଳନ୍ତି ସେ ଗେମ୍ ଖେଳିବାରେ ତାସ ଲୁଡ଼ୋ ପଶାପାଲି ଇତ୍ୟାଦି ସମ୍ପୃକ୍ତ ରହିଥାଏ ସେ ଗେମ୍ ଖେଳି ନିଜର ସାମାଜିକ ସମପୃ ସମ୍ପର୍କ ଆଦି ସୁଦୃଢ଼ କରିଥାନ୍ତି ସେ ଏହିଭଳି ଭାବେ ଗ୍ରାମାଞ୍ଚଳମାନଙ୍କରେ ମନୋରଞ୍ଜନ କରିଥାନ୍ତି ଏହିଭଳି ଭାବରେ ତାଙ୍କର ଦିନ ସବୁ କଟିଥାଏ ଗ୍ରାମାଞ୍ଚଳରେ ଲୋକମାନେ ଗେମ୍ ଖେଳି ଏହିଭଳି ଭାବରେ ଉପକୃତ ହୁଅନ୍ତି ଯେ ଯା ହେଉ କି ଆମେ ଗେମ୍ ଖେଳୁଛନ୍ତି ବୋଲି ଆମର ପ୍ରତିଦିନିଆ ଚାପରୁ ଆମେ କିଛି ମାତ୍ରାରେ ମୁକ୍ତି ଲାଭ ପାଇ ପାରୁଛନ୍ତି